ଆମେ ଚାଉଳ ପ୍ରାୟତଃ ଆଦାୟ ଏବେ ବେଶୀ କରିଥାଉ ଆଗ ଯେହେତୁ ଧାନ ଫସଲ ଲଗେଇଥାଏ ଧାନ ବୁଣି ଦେଇଥାଉ ଯେଉଁ ତ ବୁଣିବା ମାଧ୍ୟମରେ ଆମକୁ କମ୍ ପାରିଶ୍ରମ ହଉଥିଲା କିନ୍ତୁ ଚାଉଳ ବି କମ ଆମେ ଆଦାୟ କରିପାରୁଥିଲୁ ଧାନରୁ ଏବେ ଆମେ ଧାନଟାକୁ ବୁଣିଥାଉ ପ୍ରାୟତଃ ଜୁନ ଜୁଲାଇ ମାସରେ ଧାନର ତଳି ପକଉ ତଳି ପକେଇ ସାରିଲା ପରେ ରୋଇବା ଅଗଷ୍ଟ ମାସରେ ପ୍ରାୟତଃ ରୁଆ ହୋଇଥାଏ ରୁଆ ସରିଲା ପରେ ତାକୁ ବସା କୁଡ଼ା ହେଇକରି ତାପରେ ଧାନ ଆମେ ଏବେ ଫେବୃଆରୀ ଫେବୃଆରୀରେ ଧାନ ଆଦାୟ କରି ତାକୁ ଚାଉଳ କରିଥାଉ ଚାଉଳ ଏବେ ଆମେ ରୋଇବା ଦ୍ୱାରା ଆମେ ଭଲ ଅଧିକ ଚାଉଳ ଫସଲ ଅଧିକ ଆଦାୟ କରିଥାଉ ତେଣୁ ଏବେର ଯେଉଁ ଧାନ ଯେଉଁ ପ୍ରୋସେସ୍ର ଆମେ ଯେଉଁ ମାଧ୍ୟମରେ ଆମେ ରୋଇକରି ଧାନ ଅମଳ କରୁଛୁ ଚାଉଳ ବି ଭଲ ଆମେ ଆଦାୟ କରୁଛୁ